ଆଗକାଳରେ ଧୋତି ଶାଢ଼ୀ ଗଞ୍ଜି ଗାମୁଛା ପିନ୍ଧୁଥିଲେ ଓଡ଼ିଶାର ପାରମ୍ପରିକ ପସ ଏବଂ ଫ୍ୟାସନ୍ ଶୈଳୀ ଏବେ ଫ୍ୟାସନ୍ ହୋଇଗଲାଣି ଏବେ ଶାଢ଼ୀ ସାଲୱାର କମିଜ୍ ପାଇଜାମା କୁର୍ତ୍ତି ଏସବୁ ପିନ୍ଧୁଛନ୍ତି ଆଗକାଳର କପଡ଼ା କିଏ ବି ପିନ୍ଧୁ ନାହାନ୍ତି ଏବେ ଫ୍ୟାସନ୍ ଯୁଗ ହୋଇଗଲାଣି କିଏ ପାଇଜାମା ପିନ୍ଧୁଛି ତ କିଏ ସାରାରା ପିନ୍ଧୁଛି ତ କିଏ ଜିନ୍ସ ପିନ୍ଧୁଛି ତ କିଏ ଟପ୍ ପିନ୍ଧୁଛି ଏବେ ଏମିତି ଫ୍ୟାସନ୍ ଯୁଗ ହେଇଗଲାଣି ଆଗକାଳରେ ଯେତେ ଧୋତି ଗାମୁଛା ପିନ୍ଧୁଥିଲେ ଓ ଶାଢ଼ୀ କପଡ଼ା ପିନ୍ଧୁଥିଲେ ସେସବୁ ପିନ୍ଧିବା କଥା ହେଲେ ଏବେ ତ ଫ୍ୟାସନ୍ ଯୁଗ ହେଇଗଲାଣି କିଏ ବି ପିନ୍ଧୁନାହାନ୍ତି ପାଇଜାମା କୁର୍ତ୍ତା ଆଦିବାସୀ ଆଦିବାସୀ ପିନ୍ଧୁଥିଲେ କପଡ଼ା ପିନ୍ଧୁଥିଲେ ଯେମିତି ସେଇ ଲୁହା ଟାଇପ୍ ଥାଏ ସେଇ ଚୁଡ଼ି ପିନ୍ଧୁଥିଲେ ବି ବହୁତ ଆଦିବାସୀ ମାନେ ବି ବହୁତ ପ୍ରକାରର ଜିନିଷ୍ ମାନେ ପିନ୍ଧୁଥିଲେ ହେଲେ ଏବେ ଫ୍ୟାସନ୍ରେ ତ କର୍ଣ୍ଣ ଫୁଲ୍ ହାର ପାଞ୍ଜୁଲ ଚୁଡ଼ି ବହୁତ ଅଲଗା ଅଲଗା ଜିନିଷ୍ ପିନ୍ଧୁଛନ୍ତି ଓ ଆଦିବାସୀ ମାନେ ଅଲଗା ଅଲଗା ଜିନିଷ୍ ପିନ୍ଧୁଥିଲେ ଆମ ଓଡ଼ିଶା ପାରମ୍ପାରିକ ଅନୁଯାୟୀ ଶାଢ଼ୀ ଧୋତି ଗାମୁଛା ପିନ୍ଧିବା କଥା ହେଲେ ଏବେ କିଏ ପିନ୍ଧୁ ନାହାନ୍ତି ଫ୍ୟାସନ୍ ଯୁଗ ହୋଇଗଲାଣି ସେଥିପାଇଁ କିଏ ବି ପିନ୍ଧି ନାହାନ୍ତି ହେଲେ ପିନ୍ଧିବା କଥା କିଏ ପିନ୍ଧୁଛି ହାଫ୍ ପ୍ୟାଣ୍ଟ ତ କିଏ ପିନ୍ଧୁଛି ଯେମ୍ତି ଯେମିତି ଫିଲିମ୍ରେ ହିରୋ ହିରୋଇନ୍ ପିନ୍ଧନ୍ତି ସେ ଫିଲିମ୍ ଦୁନିଆ ଫିଲିମ୍ ଦୁନିଆ ହୋଇଗଲାଣି ସେଥିପାଇଁ କିଏ ବି ଆଉ ସେ ଗାମୁଛା ଧରୁନି ତ କିଏ ଶାଢ଼ୀ ବି ପିନ୍ଧୁନି ଏବେ ହାଫ୍ ପ୍ୟାଣ୍ଟ ହାଫ୍ ସାର୍ଟ ପିନ୍ଧୁଛନ୍ତି ଟିଭିର ଯୁଗ ଦେଖିକି ଫିଲମ୍ର ଷ୍ଟୋରୀ ଦେଖିକି ସମସ୍ତେ ଫ୍ୟାସନ୍ ହେଇଗଲେଣି କିଏ ଆଗକାଳର ଡ୍ରେସ୍ ପିନ୍ଧୁନାହାନ୍ତି ଇ ବି ତ ଫ୍ୟାସନ୍ରେ ବହୁତ କିଛି ପିନ୍ଧି ପିନ୍ଧୁଛନ୍ତି ବହୁତ ଆଦିବାସୀ ଲୋକ ତାଙ୍କର ଷ୍ଟାଇଲ୍ର ସେମାନେ ପିନ୍ଧୁଛନ୍ତି ବେହେରା ଲୋକ ତାଙ୍କ ଷ୍ଟାଇଲ୍ର ସେମାନେ ପିନ୍ଧୁଛନ୍ତି ଯେ ଯେମିତି ଅଲଗା ଅଲଗା ଡ୍ରେସ୍ ପିନ୍ଧୁଛନ୍ତି କିଏ ଆଉ ଏବେ ସମାନ କପଡ଼ା ବି ପିନ୍ଧୁ ନାହାନ୍ତି ଫ୍ୟାସନ୍ ଯୁଗରେ ଯାହାର ଯେମିତି ଇଚ୍ଛା ସେମିତି ହିଁ ପିନ୍ଧୁଛି ସାଲୱାର କମିଜ୍ ଧୋତି ପାଇଜାମା କୁର୍ତୀ ଏସବୁ ପିନ୍ଧୁଛନ୍ତି ଆଜି ଆଗକାଳର ଲୋକମାନେ ତାଙ୍କ ତାଙ୍କ ପସନ୍ଦର ପିନ୍ଧୁ ଥିଲେ ପିନ୍ଧୁନଥିଲେ ସେମାନେ ବହୁତ ସୁନ୍ଦର ଭାବରେ କପଡ଼ା ତିଆରି ହୋଇଥିବା ପିନ୍ଧୁଥିଲେ ଏବେ ତ ହାଫ୍ ପ୍ୟାଣ୍ଟ ହାଫ୍ ସାର୍ଟ କିଏ କାହା କଥା ଶୁଣୁନି ଏ ଯୁଗ ଫ୍ୟାସନ୍ ଯୁଗ ହୋଇଗଲାଣି ସେଥିପାଇଁ କି କାହାର ପସନ୍ଦରେ ପିନ୍ଧି ନିଜ ଇଚ୍ଛାରେ ହିଁ ପିନ୍ଧୁଛନ୍ତି ଆମ ଓଡ଼ିଶାର ପାରମ୍ପରିକ ଅନୁଯାୟୀ ସ୍ତ୍ରୀମାନଙ୍କୁ ଶାଢ଼ୀ ଝିଅମାନଙ୍କୁ ବି ଶାଢ଼ୀ କପଡ଼ା ପିନ୍ଧିବା ଦରକାର ହେଲେ କିଏ ପିନ୍ଧୁ ନାହାନ୍ତି ପୁଅମାନେ ବି ପୁରୁଷ ପୁଅମାନେ ବି ଧୋତି ଗାମୁଛା ପିନ୍ଧିବା କଥା ହେଲେ କିିଏ ପିନ୍ଧୁନାହାନ୍ତି ପୁଅ ମାନେ ବି ହାଫ୍ ସାର୍ଟ ହାଫ୍ ପ୍ୟାଣ୍ଟ ଟିସାର୍ଟ ଏମିତି ବହୁତ ଅନେକ ପ୍ରକାର କପଡ଼ା ବାହାରୁଛି ପିନ୍ଧୁଛନ୍ତି ଝିଅମାନେ ବି ଏମିତି କିଏ ହାଫ୍ ପ୍ୟାଣ୍ଟ ତ କିଏ ହାଫ୍ ସାର୍ଟ ତ କିଏ

ହାଫ୍ ଡ୍ରେସ୍ ଏମିତି ପିନ୍ଧୁଛନ୍ତି କିଏ ଆଉ ଆଗକାଳର ଡ୍ରେସ୍କୁ ପିନ୍ଧୁ ନାହାନ୍ତି